ଆମ ଓଡ଼ିଆ ଭାଷାଟି ଓଡ଼ିଶାରେ ପ୍ରଚଳିତ ଏହି ଓଡ଼ିଆ ଭାଷା ମାଧ୍ୟମରେ ଆମର କଳା ସାଂସ୍କୃତିକ କାର୍ଯ୍ୟକ୍ରମ ଗୀତ ନାଚ ଏହିସବୁ କରାଯାଇଥାଏ ଏବଂ ସହର ମାଧ୍ୟମରେ ମଧ୍ୟ ଗୀତ ମାଧ୍ୟମରେ ମଧ୍ୟ ସହରରେ ବହୁତ ଆଡ଼ମ୍ବର କରାଯାଇଥାଏ ଏବଂ ଓଡ଼ିଶାର ଯେକୌଣସି ପୁରାଣ ପୋଥି ସବୁ ଓଡ଼ିଆରେ ବର୍ଣ୍ଣିତ ସେଥିପାଇଁ ଓଡ଼ିଆ ପାରମ୍ପରିକ ଜୀବନ ଶୈଳୀଟାକୁ ବଞ୍ଚାଇ ରଖିଲେ ଆମର ନିହାତି ଆବଶ୍ୟକ ଓଡ଼ିଆ ଭାଷା ଏବଂ ସାଂସ୍କୃତିକ